ହଁ ଆମର ଏଠାରେ ପଶୁ ଡାକ୍ତରଖାନା ତାରିଆ ଠାରେ ରହିଅଛି ସେଠାକୁ ଗଲେ କ'ଣ ଗାଈ ମାନଙ୍କର ବା ବଳଦ ମାନଙ୍କର କୌଣସି ଅସୁବିଧା ହେଲେ ସେ ଆମକୁ କିଛି ସାହାଯ୍ୟ କରନ୍ତି ବା ଔଷଧ ଦିଅନ୍ତି ତା'ମଧ୍ୟରେ ମଧ୍ୟ ସେ ଦେଶୀ ଚିକିତ୍ସା ମଧ୍ୟ କିଛି କହନ୍ତି ଆମର ଗୋଟିଏ ଘାସ ଅଛି ସେ ଘାସ ଦେହରେ ତା ଗୁଡ଼ ମିଶାଇ ଗାଈ ମାନଙ୍କୁ ଦେଲେ ତାଙ୍କର ପେଟର ବାମ୍ଫେଇ ଥିବା ଅବସ୍ଥାଟା ମଧ୍ୟ ଭଲ ହୁଏ ଆହୁରି ମଧ୍ୟ ଗୋଟିଏ ଅଛି ଗୋଟିଏ ଚେରମୂଳି ଅଛି ଔଷଧ ଅଛି ଯାହା ଦ୍ୱାରା କି ସେ ଚେରମୂଳି ଔଷଧ ଦ୍ୱାରା ସେମାନେ ଖାଇଲେ ପେଟ ମାନେ ବାଧାଅଂଶ ଟା କମିଥାଏ ଆଉ ଡାକ୍ତର ମଧ୍ୟ ସିଏ ଆସିକି ଏ ଉପଦେଶ ଦେବା ପୂର୍ବ ଯେଉଁ ଆମେ ଗଲେ ଏ ଇଞ୍ଜେକ୍ସନ ଯେଉଁ ଦିଅନ୍ତି ସେହିଟା ମଧ୍ୟ ପାଞ୍ଚଶହ ହଜାର ଟଙ୍କା କିଛି ପଇସା ନିଅନ୍ତି